ଆମ ଓଡ଼ିଶାରେ ବିବାହ ଅନେକ ଜାକାମକରେ ହୋଇଥାଏ କାହିଁକି ନା ଯେଉଁଠି ବିବାହ ହଉଥାଏ ସେଠି ସମସ୍ତେ ବିବାହଘର ଦେଖିବାକୁ ଆସନ୍ତି ଏବଂ ସେ ବିବାହଘର ଦେଖି କ'ଣ କରନ୍ତି ନା ସେଠି ବହୁତ ଆନନ୍ଦରେ ରହନ୍ତି ଏବଂ ସେହି ବିବାହଟା କରି ସେମାନେ ଶାଶୁଘର ଝିଅମାନେ ଶାଶୁଘରକୁ ଚାଲିଯାଆନ୍ତି ଏବଂ କ'ଣ ଯିଏ ବରପିଲା ଥାଏ ସିଏ କ'ଣ ତାଙ୍କୁ ବସେଇକି ନିିଏ ଏବଂ ଏହିପରି ସମାରୋହରେ କ'ଣ ହୁଏ ନା ଅନେକଗୁଡ଼ିଏ ଅନେକଗୁଡ଼ିଏ ଖାଦ୍ୟ ବଣ୍ଟା ହୁଏ ଅନେକଗୁଡ଼ିଏ ଭୋଜି ହୁଏ ସବୁ ଜିନିଷ ହୁଏ ଏବଂ ଏହିସବୁ ଜିନିଷ ସାରିଲା ପରେ କ'ଣ ନା ବରାତି ପାର୍ଟି ଯିଏ ଥିବେ ବା ଯିଏ ଆସିଥିବେ ସେମାନେ ଆସନ୍ତି ଏବଂ ଖାଦ୍ୟ ଖାଇ ସାରିବା ପରେ ଝିଅକୁ ଧରିକି ସେମାନେ ଚାଲିଯାଆନ୍ତି ଏବଂ ପୁଅ ଘରରେ ଆରି ଦିନ ତାଙ୍କର ପ୍ରୋଗ୍ରାମ୍ଟା ହେଉଥାଏ ବା ପୁଅ ଘରେ ଆର ଦିନ ସେ ଭୋଜିଟା ହୋଇଥାଏ ଝିଅ ଘରେ ପୂର୍ବ ଦିନରେ ଏବଂ ପୁଅ ଘରେ ପରଦିନରେ ହୋଇଥାଏ ଏହିଭଳି ଭାବରେ ଆମ ଏଠି ବିବାହ ସମାରୋହ ହୋଇଥାଏ ଏବଂ ବିବାହ ସମାରୋହରେ ସମସ୍ତେ ପରିବାରର ଯେତେ ଲୋକ ବା ଯେତେ ବନ୍ଧୁ ଦୂରରେ ଥିଲେ ମଧ୍ୟ ସମସ୍ତେ ସାଙ୍ଗରେ ଆସି ମିଲିମିଶି ଏହି ସମାରୋହକୁ ସଂଗ୍ରହ କରି ବା ଯୋଗଦାନ ଦେଇଥାନ୍ତି ଏବଂ ଓ ପଡ଼ୋଶୀ ଏବଂ ଯାହା ରହିଲେ ଆମର ସାଥିମାନେ ସମସ୍ତେ ଏଇ ବିବାହ ସମୟ ରହରେ ଯୋଗଦାନ ଦେଇଥାନ୍ତି ଏବଂ ଏହି ଯୋଗଦାନ ହେଲା ସବୁଠାରୁ ବଡ଼ ଯୋଗଦାନ କାହିଁକିନା ଏହି ଯୋଗଦାନରେ ବିବାହ ଯିଏ ହେଉଛି ଗୋଟିଏ ଝିଅ ଯେତେବେଲେ ବିବାହ କରୁଛିି ସେତେବେଲେ ସେ ତା ପାଇଁ ଗୋଟେ ବହୁତ ବଡ଼ କଥା କାହିଁକି ନା ଗୋଟେ ଝିଅ ଯେତେବେଲେ ଜନ୍ମ ହେଉଛିି ସେ ତାକୁ କ'ଣ ନା ସେ ଯେତେବେଲେ କୋଡ଼ିଏ ବର୍ଷର ହୋଇଯାଉଛି କିମ୍ବା ପଚିଶି ବର୍ଷର ହୋଇଯାଉଛି ସେ ତାକୁ ଶାଶୁଘାକୁ ଛାଡ଼ି ଦିଆ ଛାଡ଼ି ଦିଆଯାଉଛି ସେ ପ୍ରଥମେ ତ ତା ଘରେ ଥିବ ସେଥିପାଇଁ ସେ କେମିତି ଜାଣିବ ସେ କେମିତି ଚାଲିଚଳନ କରାଯିବ ସେହିପରି ଭାବରେ ସେ ନିଜେ କ'ଣ କରେନା ସେ ଏଠୁ ଶିଖିକି ସବୁ ଜିନିଷ ସେଠାକୁ ଯାଇଥାଏ ଏଠି ତା ମାଆ ସବୁ ଶିଖେଇ ଦିଅନ୍ତି ତେଣୁ ସେ ଶାଶୁଘରେ ଭଲରେ ରନ୍ଧାବଢ଼ା କରିଥାଏ ଏବଂ ଏହିଭଲି ଭାବରେ ଆମର ଏଠି ବିବାହ ସମାରୋହ ଆରମ୍ଭ ହୋଇଥାଏ ଏବଂ ଭଲ ଭାବରେ ସେ ବିବାହ ସମାରୋହଟା ସରିଯାଇଥାଏ ଏବଂ ଯେତେବେଲେ ବିବାହ ସମାରୋହ ସରିଯାଇଥାଏ ସେଦିନ ସେହି ପରିବାରର ଲୋକେ ଏବଂ ସାଥିମାନେ ଯାହା ଥାନ୍ତି ମିଶିକି ଗୋଟିଏ ଘରେ ପୁଣି କ'ଣ ହୁଏ ନା ସେମାନଙ୍କର ପାର୍ଟି ହୋଇଥାଏ ଏବଂ ପାର୍ଟି ସରିଲା ପରେ ସମସ୍ତେ ନିଜ ନିଜ ଘରକୁ ଯାଇଥାନ୍ତି ଏବଂ ଏ ଯୋଉ ବିବାହ ସମାରୋହଟା ରହିଛି ଏହା ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ କାହିଁକିିନା ବିିବାହ ସମାରୋହରେ କ'ଣ ହୁଏ ନା ଆମ ଯେତେ ବି ସାଥିୀମାନେ ଅଛନ୍ତି ବା ଯେତେ ବି ବନ୍ଧୁବାନ୍ଧବ ଅଛନ୍ତି ସମସ୍ତେ ଏକାଠି ହୁଅନ୍ତି ସମସ୍ତେ ମିଲିମିଶି ରହନ୍ତି ଏବଂ ସମସ୍ତଙ୍କର ସମାଗମରେ ଏହି ପ୍ରକ୍ରିୟାଟା ଆରମ୍ଭ ହୋଇଥାଏ ଫଲତଃ ସମସ୍ତେ ଉପକୃତ ମଧ୍ୟ ହୁଅନ୍ତି କାହିଁକିନା ବିବାହ ବେଲେ ଯେଉଁ ଷ୍ଟଲବାଲାମାନେ ଥାନ୍ତି ସବୁ ସାଇଡ଼୍ ସାଇଡ଼୍ରେ ଲାଗି ଯାଇଥାନ୍ତି ଏବଂ ସେମାନେ ନିଜର ବିକ୍ରି କରିଥାନ୍ତି ତେଣୁ ସେମାନେ ମଧ୍ୟ ଅନେକ ଟଙ୍କା କମାଇଥାନ୍ତି ଏବଂ ବିବାହ ସମାରୋହ ଏପରି ଏକ ସମାରୋହ ଯାହାକି ମନକୁ ଆନନ୍ଦ କରିଦିଏ ମନକୁ ପ୍ରଫୁଲ୍ଲିତ କରିଦିଏ ସେଥିପାଇଁ ଆମେ କ'ଣ କହୁନା ବିବାହ ସମାରୋହ ଆମ ଜାତିର ସବୁଠାରୁ ବଡ଼ ସମାରୋହ ଏବଂ ସେହି ସମାରୋହଠାରୁ ଆଉ କିଛି ବଡ଼ ସମାରୋହ ନାହିଁ କାହିଁକିନା ମଣିଷର ଜୀବନରେ ଥରେ ମାତ୍ର ବିବାହ ହୋଇଥାଏ ଏବଂ ସେହି ସମାରୋହ ଥରେ ମାତ୍ର ସଂଗଠିତ ହୋଇଥାଏ ତେଣୁ ସମସ୍ତେ କ'ଣ କହନ୍ତି ନା ବିବାହ ସମାରୋହକୁ ବହୁତ ଭଲ ପାଆନ୍ତି ଏବଂ ସବେ ବିବାହ ସମାରୋହକୁ ବହୁତ ଖୁସିରେ ବହୁତ ଆନନ୍ଦରେ ବହୁତ ପ୍ରଫୁଲ୍ଲଚିତ୍ତରେ ତାହା କରିଥାନ୍ତି